ମୋର ସବୁଠୁ ବଡ଼ ଶକ୍ତି ହେଲା ସହନଶୀଳତା ଆଉ ଆତ୍ମନିର୍ଭରଶୀଳତା ଏବଂ ମୋର ଦୁର୍ବଳତା ହେଉଛି ଅନ୍ୟଲୋକମାନଙ୍କୁ ମୁଁ ସହଜରେ ବିଶ୍ଵାସ କରିନିଏ ସେଇଟା ହେଉଛି ମୋର ଦୁର୍ବଳତା